ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ନିକଟବର୍ତ୍ତୀ ଜିରୋଳି ଗ୍ରାମରେ ମୋର ଘର ଅଟେ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଏନ୍ ଏ ସି ତାଦ୍ୱାରା ବୃକ୍ଷ ରୋପଣ ସଂରକ୍ଷଣ ବ୍ୟବସ୍ଥା ପଦକ୍ଷେପ ଏସବୁ ଦ୍ୱାରା ଆମ ଗ୍ରାମର ଓ ଅମ୍ଳଜାନ ଆମେ ବହୁ ପରିମାଣରେ ପାଇ ଥାଉ ଗଭର୍ଣ୍ଣମେଣ୍ଟର ପଦକ୍ଷେପ ନେଇ ନେଇଥିବାରୁ ଆମେ ସଫଳତାର ସମ୍ମୁଖୀନ ହୋଇଛୁ ସମ୍ମୁଖୀନ ଆଗେ ଆଗେ ବହୁତ ଆମେ ହୋଇଥିଲୁ କିନ୍ତୁ ଏସବୁ ବୃକ୍ଷରୋପଣ ଦ୍ୱାରା ଆମେ ସଫଳତାର ଚାବିକାଠି ରୂପେ ହୋଇଛୁ ତାହାଦ୍ୱାରା ବୃକ୍ଷ ରୋପଣ କରିବା ଦ୍ୱାରା ପରିବହନ ଗମନାଗମନ ଏସବୁ ପ୍ଲାଣ୍ଟ୍ ଏସବୁ ହେବା ଦ୍ୱାରା ବୃକ୍ଷରୋପଣ ଯଦି ନ ହୁଏ ତା'ହେଲେ ପରିବେଶ ବହୁତ ପରିମାଣରେ ଖରାପ ହୋଇଯିବ ତେଣୁ କରି ବୃକ୍ଷରୋପଣ ହେଉଛି ଆମର ଭବିଷ୍ୟତ